ମୁଁ ଆଜ୍ଞା ଆପଣଙ୍କ ଘରେ ମୁଁ ଆପଣଙ୍କ ଘରେ ନିଜେ ଚାଷ କରେ ମୋ ବାପା ବି କରନ୍ତି ମୋ ଭାଇ କରେ ମୋ ଭଉଣୀ ବି ଯାଇକି ବିଲରେ ବି ସାହାଯ୍ୟ ଆମକୁ କରନ୍ତି ଆଉ ଆମେ ବିଲ ବାଡ଼ିରେ କାମଧନ୍ଦା କରୁ ମୁଁ ବି ନଥିଲେ ସେ କୋବି ବାଇଗଣ ବିଲାତି ଜହ୍ନି ଭେଣ୍ଡି ମୋ ବାପା ଆଉ ମୋ ସାନ ଭାଇ ମିଶିକରି କରନ୍ତି କେତେବେଳେ ମୁଁ ବାହାରକୁ ପଳାଇଥିଲେ ବି ଫୁଣି ମୁଁ ଆସିଲେ ତାଙ୍କ ସହିତ ସହଯୋଗ ହୋଇକି କରେ ଆଉ ସବୁପ୍ରକାର ଭେରାଇଟି ଫସଲ କରୁ ସେ ବିଟ୍ ଗାଜର ଆଉ ଆଳୁ ଆଉ ନଳିତା ଆଖୁ କାକୁଡ଼ି ଆଉ କଲରା ପୋଟଳ ଏ ସବୁ ଜିନିଷ ଆଗେ ଆମେ କରୁ ବହୁତ କଷ୍ଟ ହୁଏ ତଥାପି ଆମେ ଆଡ଼୍ଜଷ୍ଟ୍ କରିକି ଆମେ ବାପ ପୁଅ ଭାଇ ସବୁ ଭଉଣୀ ବି ସାହାଯ୍ୟ କରେ ପାଣି ଫାଣି ମଡ଼ାଇବାବେଳେ ସବୁ କିଛି ଆମେ କରୁ ଆଡ଼୍ଜଷ୍ଟ୍ କରିକି ଟାଇମ୍ ଆଡ଼୍ଜଷ୍ଟ୍ କରିକି କରୁ